ଗାଁରେ ମୁଖ୍ୟତଃ ସମସ୍ତଙ୍କ ଘରେ ବିଜୁଳିବତୀର ବ୍ୟବହାର କରାଯାଇଥାଏ ତା'ସହିତ ଗାଁରେ ହେଉଥିବା ପର୍ବପର୍ବାଣି ସାଂସ୍କୃତିକ କାର୍ଯ୍ୟକ୍ରମ ଯେମିତି କି ଗଣେଶ ପୂଜା ହେଉ କି ଗାଁରେ କୌଣସି ପର୍ବ ହେଉ କିମ୍ବା ବାହାଘର ଜନ୍ମଦିନ କୌଣସି ଫଙ୍କସନ ମଧ୍ୟ ହେଉ ତାହା ସେଠାରେ ମଧ୍ୟ ବିଜୁଳିର ବ୍ୟବହାର କରାଯାଇଥାଏ କୃଷକମାନେ ମଧ୍ୟ ଚାଷ କାର୍ଯ୍ୟ କଲା ବେଳେ ବିଜୁଳିର ଆବଶ୍ୟକତା ସେମାନଙ୍କୁ ପଡ଼ିଥାଏ ଟୁଲୁ ପମ୍ପରେ ସେମାନେ ଯେଉଁ ପାଣି ଉଠାନ୍ତି ପୋଖରୀ ହେଉ କିମ୍ବା ଯେଉଁ କୂଅ ହେଉ ସେଥିରୁ ଆମେ ପାଣି ଟୁଲୁ ପମ୍ପରୁ ଉଠାଇବାକୁ ହେଲେ ଆମର ବିଜୁଳିବତୀର ଆବଶ୍ୟକ ପଡ଼ିଥାଏ ତା'ସହିତ ଆମର ବିଜୁଳି ସକ୍ ବୋଲି ଗୋଟିଏ ଜାଲ ଟାଣି କୃଷକମାନେ ତାଙ୍କ ଫସଲକୁ ରକ୍ଷା କରିବା ପାଇଁ ବିଜୁଳି ତା'ର ସକ୍ ମଧ୍ୟ ଦେଇଥାନ୍ତି ଯେମିତିକି କୌଣସି ପଶୁ ଯେମିତି ଷଣ୍ଢ ହେଉ କିମ୍ବା ଗାଈ ହେଉ କିମ୍ବା ମାଙ୍କଡ଼ ହେଉ ସେମାନେ ଫସଲକୁ ଆଉ ନଷ୍ଟ କରିପାରନ୍ତି ନାହିଁ କାହିଁକି ନା ସେମାନେ ବିଜୁଳି ସକ୍ ପାଇଁ ଦ୍ୱିତୀୟ ଥର ସେ ସେ ଫସଲ ନଷ୍ଟ କରିବାକୁ ଆସନ୍ତି ନାହିଁ ଏସବୁ କାର୍ଯ୍ୟ ପାଇଁ କୃଷକ ଭାଇମାନେ ମଧ୍ୟ ବିଜୁଳି ଉପରେ ନିର୍ଭର କରିଥାନ୍ତି